ବହୁତ ଲୋକ ଚାଷରେ ମନ ଲଗାଉ ନାହାନ୍ତି କାହିଁକି ନା ଆଜିକାଲି ଯୁଗରେ ପିଲା ବାହାରକୁ ଯିବା ପାଇଁ ବହୁତ ପସନ୍ଦ କରୁଛନ୍ତି କାହିଁକି ନା ବାହାରକୁ ଗଲେ ବାହାର ଦୁଇ ପଇସା ଆସିଲେ ଘରେ ଉନ୍ନତି ହେବ ଚାଷରେ କୌଣସି ଉନ୍ନତି ମିଳୁନାହିଁ ଆଗକାଳିଆ ଲୋକ ଯୋଉମାନେ ଅଛନ୍ତି ସେମାନେ ଚାଷ କରିଛନ୍ତି ସେମାନେ ଟିକେ ଚାଷ କରିବାକୁ ପସନ୍ଦ କରୁଛନ୍ତି ଏବେକା ପିଲା ଆଉ ଚାଷରେ ମନ ଦେଉନାହାନ୍ତି ନି କାହିଁକିନା ସେ ବାହାରେ ବୁଲିଲେଣି ତାଙ୍କୁ ଚାଷ ଆଉ ଭଲ ଲାଗୁନି ସେ ଚାଷ କରିବାକୁ ଘରେ ବିରୋଧ କରୁଛନ୍ତି ଆଉ ଘରେ ଯୋଉ ଆଗକାଳ ର ଲୋକ ଅଛନ୍ତି ସେମାନେ ବିରକ୍ତ ହେଉଛନ୍ତି କାହିଁକି ଚାଷ କରିବନି ବାହାର ପଇସା କ'ଣ ହେବ